ହ୍ୟାଲୋ ମୁଁ ଯେ ବିଶୁଜିତ ମହାରଣା ମୁଁ ଜଣେ ଏକ ଭାରତୀୟବାସି ହୋଇଥିବାରୁ ମୁଁ ମଧ୍ୟ ଆମ ରାଜ୍ୟ ଓଡ଼ିଶାରୁ ମୁଁ ବାସ କରୁଛି ଯାଇକି ଆମର ଭାରତର ରାଜନେତା ମାନେ ଯାହାକି ଯା ଯେହେତୁ ଯେ କହିପାରେ ଆମେ ଯାଇକି ବିଜେପିର ଯେ ଆମର ପ୍ରାଇମ ମିନିଷ୍ଟର ପ୍ରଧାନମନ୍ତ୍ରୀ ଅଛନ୍ତି ନରେନ୍ଦ୍ର ମୋଦି ସେ ମଧ୍ୟ ଆମ ଦେଶର ସେ ଜଣେ ଗୌରବ ତ ସେ ଦେଶ ଦେଶ ମଧ୍ୟରେ ବହୁତ ସୁୁ ସମ୍ପର୍କ ସ୍ଥାପନ କରିଛନ୍ତି ଓ ନରେନ୍ଦ୍ର ମୋଦିଙ୍କ ସହିତ ବହୁତ ରାଜନୀତି ଦଳ ମଧ୍ୟ ଯୋଗଦାନ ମଧ୍ୟ କରିଛନ୍ତି ଯାହାକି ଆମର ଦେଶକୁ ମଧ୍ୟ ଅଗ୍ରସର କରିବାକୁ ନଉଛନ୍ତି ଏହା ଦ୍ୱାରା ମୁଁ କହିବାକୁ ଚାହୁଁଛି ଯେ ରାଜେନ୍ଦ୍ର ମୋର ଏକ ପ୍ରିୟ ହଉଛନ୍ତି ନେତା ହଉଛନ୍ତି ନରେନ୍ଦ୍ର ମୋଦୀ ଦେଖି ସେ ବହୁତ ପକ୍କାଘର ଯୋଜନା ହଉ କିମ୍ବା ଗ୍ୟାସ୍ ସିଲିଣ୍ଡର ହଉ ଏହାଭଳି ଭାବରେ ବିଭିନ୍ନ ପ୍ରକାର ଆମେ ସେ ଯୋଜନା ଆଣି ବହୁତ ଉନ୍ନତମାନ କାର୍ଯ୍ୟ କରିଛନ୍ତି ଏହାଦ୍ୱାରା ଏହାଦ୍ୱାରା ଆମର ଗଣତନ୍ତ୍ର ଯାହାକି ଆମର ଭାରତ ଏକ ଗଣତନ୍ତ୍ର ରାଷ୍ଟ୍ର ଅଟେ ଯାହାକି ଗଣତନ୍ତ୍ର ରାଷ୍ଟ୍ର ଗଣ ଯାହାକି ଗଣ ମାନେ ମାନେ ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଲୋକମାନଙ୍କ ଲୋକମାନଙ୍କ ଦ୍ୱାରା ଲୋକମାନଙ୍କ ପାଇଁ ଲୋକମାନେ ହିଁ ଉଦ୍ଦିଷ୍ଟ ଦ୍ୱାରା ସରକାରକୁ ଆମର ଗଣତନ୍ତ୍ର ଗଣତନ୍ତ୍ର ରାଷ୍ଟ୍ର ବୋଲି କୁହାଯାଇଥାଏ ତ ମୁଁ ଏହା କହିବାକୁ ଚାହୁଁଛି ଯେ ଆମର ପ୍ରିୟ ନରେନ୍ଦ୍ର ମୋଦୀଙ୍କୁ ମୁଁ ଏହା କହିବାକୁ ଚାହୁଁଛି ଯେ ଆମ ଓଡ଼ିଶାରେ ଏତେ ପିଲା ଆମର ପିଲା ପାଠ ପଢ଼ୁଛନ୍ତି କିନ୍ତୁ ପାଠ ପଢ଼ି ହିଁ ରହିଯାଉଛନ୍ତି ପିଲାମାନେ ପାଠ ପଢ଼ି ହିଁହିଯାଉଛନ୍ତି ଏତେ ଉଚ୍ଚ ଶିକ୍ଷା କରୁଛନ୍ତି ମଧ୍ୟ ଓଡ଼ିଶାରେ ମଧ୍ୟ କୌଣସି ଜବ୍ କିମ୍ବା ଚାକିରୀର କିଛି ଅଭାବ ରହିଛି ଯାହାକି ପିଲାମାନେ ମଧ୍ୟ ସେମିତି ଖାଲି ହିଁ ଘରେ ବସିଥାନ୍ତି ବାହାରେ କିମ୍ବା ବାହାରେ ବୁଲିଥାନ୍ତି ଏହାଦ୍ୱାରା ବହୁତ ବହୁତ ବହୁତ ପରିବାର ଲୋକମାନଙ୍କ ସହିତ ସେ ବହୁତ ଅସୁବିଧା ଭୋଗ କହିବାକୁ ପଡ଼ିଲେଣି ଏହାଦ୍ୱାରା କ'ଣ ହବ ଲୋକମାନେ ଯାହାକି ଆମର ଓଡ଼ିଶାର ଲୋକମାନେ ହିଁ ବାହାରକୁ ଯିବେ ଯାହାକି ବାହାର ଅଞ୍ଚଳରେ ଯାଇକିରି କାମ କରିବେ ସେ ଅଞ୍ଚଳ ର ଲୋକ ଆମ ଓଡ଼ିଶାରେ ଆସିିକି ବଶସ୍ତି ସ୍ଥାପନ କରିବା ଦ୍ୱାରା ଆମ ଯାହାକି ଓଡ଼ିଶା ଭାଷାରେ ମଧ୍ୟ ଧୀରେ ଧୀରେ ଲୋପ ମଧ୍ୟ ଲାଗିଯିବ ଯାହାକି ଆମର ଓଡ଼ିଶାର ସଂସ୍କୃତିରେ ମଧ୍ୟ ବଙ୍ଗାଳୀ ହଉ କିମ୍ବା ତାମିଲ ହଉ କିମ୍ବା ଓଡ଼ିଶା ତେଲୁଗୁ ହଉ ଯାହାକି ଏ ଲୋକମାନେ କ'ଣ ହଉଛନ୍ତି ନା ଅଗ୍ରଗତି ହେବାରେ ଲାଗିଛନ୍ତି ଏବଂ ଏତିକି ମୁଁ ପ୍ରଶ୍ନ କରିବା ପାଇଁ ଚାହୁଁଛି ଆମର ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କୁ ଯେ ଆମ ଓଡ଼ିଶାରେ ଆମ ଓଡ଼ିଶାର ଆମ ରାଜ୍ୟରେ ଏତେ ପିଲା ପାଠ ପଢ଼ୁଛନ୍ତି ଶିକ୍ଷାତ କିମ୍ବା ଉଚ୍ଚ ଶିକ୍ଷା ପାଇଁ ମେଡ଼ିକାଲ୍ ହଉ କିମ୍ବା ଆଇ ଆଇ ଟି ଆମର ବମ୍ବେ ହଉ ପିଲାମାନେ ଏତେ ଶିକ୍ଷା କରୁଛନ୍ତି ଏଇକିରି ମଧ୍ୟ ଓଡ଼ିଶାରେ ପିଲାମାନେ ଚାକିରୀର କୌଣସି ଚାକିରୀ ପାଇପାରୁନାହାନ୍ତି ଏହା କାହିଁକି ମୁଁ ପଚାରୁଛିି ଏହା କାହିଁକି ହୋଇଥାଏ ପିଲାମାନେ କ'ଣ ପାଠ ପଢ଼ୁନାହାନ୍ତି ପାଠ ପଢ଼ୁଛନ୍ତି କିନ୍ତୁ ଚାକିରୀ ନାହିଁ ଏହାଦ୍ୱାରା ଉଚ୍ଚ ଶିକ୍ଷାର କ'ଣ ଲାଭ ରହିଲା ଏହା ମୁଁ ପଛରିବାକୁ ଚାହୁଁଛି ଆମ ପ୍ରିୟ ତା କି ଭାରତର ଗୌରବ ଯିଏ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ